ଆପଣ ଭାବନ୍ତି କି ପିଲାମାନଙ୍କୁ ଅଧିକ ଧ୍ୟାନ ଦେଇ ବିଦ୍ୟାଳୟରେ ଋଣ ଏବଂ ରିଟର୍ନ୍ ବିଷୟରେ ଶିକ୍ଷା ଦେବା ଆବଶ୍ୟକ ଏହାକୁ ପାଠ୍ୟକ୍ରମରେ ସାମିଲ୍ କଲେ କ'ଣ ଲାଭ ମିଳିବ ଅଫିସିଆଲି ପିଲାମାନଙ୍କୁ ଋଣ ଆଉ ରିଟର୍ଣ୍ଣ୍ ବିଷୟରେ ଶିକ୍ଷା ଦେଲେ ସେମାନେ କେମିତି ଋଣ ଅଣାଯାଏ ତା'ପରେ ସେଇଟା କେମିତି ରିଟର୍ଣ୍ଣ୍ ପାଇଯାଏ ତା'ପରେ କେମିତି ଦିଆଯାଏ ସେ ବିଷୟରେ ଶିକ୍ଷା ପାଇଥାନ୍ତି ଆଉ ସେମାନେ ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟ କରିକି ସେମାନେ ଋଣ ଆଣିବା ଆଉ ଦେବା ନେବା ଏଗୁଡ଼ାକ ବିଷୟରେ ଜାଣିପାରନ୍ତି ଜାଣିବା ଦ୍ୱାରା ସେମାନେ ପରବର୍ତ୍ତୀ କାର୍ଯ୍ୟରେ ସେମାନେ ନିଜର ଦକ୍ଷତାକୁ ବିନିଯୋଗ କରିଥାନ୍ତି ଓ ବେପାର ମଧ୍ୟ କରିଥାନ୍ତି କେମିତିକି ଋଣ ଅଣାଯାଏ ଚଳାଯାଏ ଆଉ ସେଇଟାକୁ କେମିତି ବିନିିଯୋଗ କରାଯାଏ ପିଲାମାନେ ସ୍କୁଲ୍ ବିଦ୍ୟାଳୟଠାରୁ ସେମାନେ ଶିକ୍ଷା ପାଇଲେ ଆଗାମୀ ଦିନ ପାଇଁ ସେମାନଙ୍କର ଜୀବନରେ ସୁଖମୟ ଓ ଲାଭଦାୟକ ହୋଇଥାଏ